ଆମ ସରକାର ତରଫରୁ ମେଡ଼ିକାଲ୍ ଖୋଲିବା ଯୋଗୁଁ ପାଖରେ ଥିବା ଯୋଗୁଁ ଆମର ଚିକିତ୍ସା ଭଲ ଭାବରେ ହୋଇପାରୁଛି ତେଣୁ ସକାଶେ ପାଖରେ ଡକ୍ଟର ଥିବା ଯୋଗୁଁ ଆମର ସାହାଯ୍ୟତା ଭଲ ମିଳିପାରୁଛି ଆମର କେନ୍ଦ୍ର ତରଫରୁ ସବୁ ମିଳିବା ଯୋଗୁଁ ଆମକୁ ସବୁ ଡକ୍ଟର୍ ପାଖରେ ଥିବା ଯୋଗୁଁ ଆମ ପିଲାମାନଙ୍କ ଚିକିତ୍ସା ହୋଇପାରୁଛି ବୁଢ଼ା ବୁଢ଼ୀ ସବୁ ପିଲା ଛୋଟ ପିଲା ବଡ଼ ପିଲା ବୁଢ଼ା ବୁଢ଼ୀ ଯୋଗୁଁ ସବୁ ଆମକୁ ଡକ୍ଟର୍ ସାହାଯ୍ୟରେ ସବୁ ପାଖରେ ଥିବା ଯୋଗୁଁ ଆମକୁ ଚିକିତ୍ସା କରିପାରୁଛୁ ଆମକୁ ଆମ ସରକାର ତରଫରୁ ପିଲାମାନଙ୍କୁ ସବୁ ବୁଟ୍ ସାର୍ଟ ସବୁ

ଓ ବହି ଖାତା ସବୁ ମିଳିବା ଯୋଗୁଁ ପିଲାମାନେ ସରକାର ତରଫରୁ ସବୁ ସାହାଯ୍ୟ ଭଲ ଭଲରେ ମିଳିପାରୁଛି ଆଜି ଆମେ ପାଠ ପଢ଼ାଇ ପିଲାମାନଙ୍କୁ ସବୁ ସରକାର ତରଫରୁ ଆମକୁ ସବୁ ସରକାର ଦ୍ୱାରା ସବୁ ପିଲାମାନଙ୍କୁ ବହି ଖାତା ଓ ପେନସିଲ୍ ବୁଟ୍ ଓ ଡ୍ରେସ୍ ମିଳିବା ଯୋଜନାରେ ଆମକୁ ପିଲାମାନଙ୍କ ପାଠ ଭଲ ଭାବରେ ପଢ଼ାଇ ପାରୁଛୁ ସରକାର ତରଫରୁ ଆମକୁ ସବୁ କାଳିଆ ଟଙ୍କା ମିଳିବା ଯୋଗୁଁ ଓ ଘର ମିଳିବା ଯୋଗୁଁ ଆମକୁ ସବୁ ବୃଦ୍ଧ ମା ବାପାଙ୍କ ପଇସା ମିଳିବା ଯୋଗୁଁ ହଜାର ଟଙ୍କା ମିଳିବା ଯୋଗୁଁ ଆମେ ସରକାର ତରଫରୁ ସବୁ ସାହାଯ୍ୟ ମିଳି ଥାଉଛି ଆମେ ଭଲ ଭାବରେ ପାଠ ପଢ଼ାଇ ପିଲାମାନଙ୍କ ଓ ସ୍କୁଲ୍ରେ ରଖି ସୁରକ୍ଷିତ କରିପାରୁଛୁ ପିଲାମାନଙ୍କ ଯୋଗୁଁ ଆମେ ସବୁ ପାଠ ପଢ଼ାଇ ପାରୁଛୁ ଓ ଡ୍ରେସ୍ ମାଧ୍ୟମରେ ମିଳିବାରୁ ଡ୍ରେସ୍ ସାଇକେଲ୍ ବୁଟ୍ ସାର୍ଟ ମିଳିବାକୁ ଭଲ ମନକୁ ଭଲ ଚାଉଳ ଖଣ୍ଡା ରାସନ୍ ଛତୁଆ ସବୁ ମିଳିବା ଯୋଗୁଁ ପିଲାମାନଙ୍କୁ ସ୍କୁଲ୍ ତରଫରୁ ସବୁ ସରକାର ସବୁ ମିଳିଯାଉଛି ସରକାର ଦ୍ୱାରା ସବୁ ଆମକୁ ସାହାଯ୍ୟତା ମିଳିବା ଯୋଗୁଁ ଆମେ ରାଜ୍ୟରେ ଚଳାଇ ପାରୁଛୁ ସରକାର ସବୁ ଦେବା ଯୋଗୁଁ ବିଜୁ ପକ୍କା ଘର ଓ କାଳିଆ ଯୋଜନା ପଇସା ଓ ଗ୍ୟାସ୍ ଉଜ୍ଜଳା ଗ୍ୟାସ୍ ମିଳିବା ଯୋଗୁଁ ଆମେ ସବୁ ବିଜୁ ପକ୍କା ଘର ଗ୍ୟାସ୍ ମାଗଣା ସବୁ ମିଳିବାରୁ ଆମେ ଓଡ଼ିଶାରେ ବହୁତୁ ସାହାଯ୍ୟ ମିଳି ଥାଉଛି ସରକାର ତରଫରୁ ସବୁ ମିଳିବା ଯୋଗୁଁ ଆମେ ପିଲାମାନଙ୍କୁ ଧରି ବା ସବୁ ଗାଁରେ ଘର କରି ସବୁ ଚଳିପାରୁଛୁ ଗାଁରେ ସବୁ ସାହାଯ୍ୟତା ମିଳିବାରୁ ଆମକୁ ସବୁ ମିଳି ଥାଉଛି ବିଜୁ ପକ୍କା ଘର ଓ ଚାଉଳ କାର୍ଡ଼ ମିଳିବା ଯୋଗୁଁ ଓ ପାଖରେ ମେଡ଼ିକାଲ୍ ସ୍ୱାସ୍ଥ୍ୟ ଯୋଗୁଁ ସବୁ ଆମକୁ ସାହାଯ୍ୟତା ହୋଇପାରୁଛି ଟଙ୍କା ମିଳିବା ଯୋଗୁଁ ଆମର ସବୁ ଭଲ ଭାବରେ ଆମେ ଚଳିପାରୁଛୁ ଚିକିତ୍ସା ଦ୍ୱାରା ପାଖରେ ହେବା ଯୋଗୁଁ ଆମେ ବହୁତ ସ୍ୱାସ୍ଥ୍ୟ ସେବା କରି ଆମେ ଚଳିପାରୁଛୁ ଆମ ଓଡ଼ିଆ ଆମେ ଗରିବ ଲୋକମାନଙ୍କୁ ସରକାର ସବୁ ଚାଉଳ ଦେଲା ଓ ପକ୍କା ଘର ଦେଲା ଓ ଗ୍ୟାସ୍ ମାଗଣା ଦେଇ ଆମକୁ ଆହୁରି ସାହାଯ୍ୟ କରିପାରୁଛେ ଆମେ ସବୁ ମିଳିବା ଯୋଗୁଁ ଆମେ ଓ ଗାଁ ଗଣ୍ଡା ଘର ଦ୍ୱାର ଦେଇ ଆମେ ଚଳିପାରୁଛୁ ପଇସା ଦେବା ଯୋଗୁଁ ଆମେ ଘର ବାସ କରିପାରୁଛୁ ପଇସା ଦେବା ଯୋଗୁଁ ଆମେ ସବୁ କାଳିଆ ଯୋଜନା ମିଳିବା ଯୋଗୁଁ ବର୍ଷ ବର୍ଷ ସବୁ ରହିପାରୁଛୁ ପିଲାମାନଙ୍କୁ ସ୍କୁଲ୍ ସଳାବରେ ଅଣ୍ଡା ଛଟୁଆ ବୁଟ୍ ସାଇକେଲ୍ ମାଗଣା ମିଳିବା ଯୋଗୁଁ ଆମେ ପିଲାମାନଙ୍କୁ ଭାଉତି ସୁରକ୍ଷିତ ପରି ପଢ଼ାଇ ପାରୁଛୁ ସବୁ କାଳିଆ ଯୋଜନା ମିଳିବାକୁ ଆମକୁ ସବୁ ଧରି ସବୁ ଟଙ୍କା ମିଳି ଥାଉଛିି ଓ ପକ୍କା ଘର ବି ମିଳି ଥାଉଛି ନବୀନ ବାବୁ ସବୁ ଘର ଦ୍ୱାର ସବୁ ଦେଇ ଆମକୁ ଟଙ୍କା ସାହାଯ୍ୟରେ ସବୁ ମାଗଣା ମିଳିପାରୁଛି ପିଲାମାନଙ୍କୁ ପାଠ ପଢ଼ାଇ ଆମେ ସବୁ ଭଲ ଭାବରେ ପାଠ ପଢ଼ାଇ ରଖିପାରୁଛୁ ଆମେ ସରକାର ତରଫରୁ ସବୁ ମିଳିବା ଯୋଗୁଁ ସରକାର ସବୁ ଯୋଜନା ଦେବା ଯୋଗୁଁ ଆମକୁ ସବୁ ପିଲାମାନଙ୍କୁ ପାଠ ପଢ଼ାଇ ସୁରକ୍ଷିତ କରି ରଖିପାରୁଛୁ ପାଖରେ ମେଡ଼ିକାଲ୍ ଥିବା ଯୋଗୁଁ ଆମେ ସବୁ ସୁରକ୍ଷିତ ହୋଇପାରୁଛୁ ବିଧବା ମହିଳାମାନଙ୍କୁ ପଇସା ମିଳିବାକୁ ବାପା ମାଆଙ୍କୁ ପଇସା ମିଳିବା ଯୋଗୁଁ ଆମକୁ ଭାର ଭଲ ଲାଗୁଛି ନବୀନ ଯୋଗୁଁ ସବୁ ଟଙ୍କା କାଳିଆ ପଇସା ମିଳିବାରୁ ଘର ପକ୍କା ଘର ବିଜୁ ପକ୍କା ଘର ସବୁ ମିଳିବା ଯୋଗୁଁ ଆମେ ଦେଇକରି ସବୁ ସାହାଯ୍ୟ କରିବାରୁ ଆମେ ସବୁ ଓଡ଼ିଶା ତରଫରୁ ସାହାଯ୍ୟ ମିଳିବାରୁ ସବୁ ଓଡ଼ିଶାରେ ଆମେ ସବୁ ସୁରକ୍ଷିତ ଆମ ନବୀନ ଓଡ଼ିଶା ବାବୁ ଦେଇ ସବୁ ଟଙ୍କା ପଇସା କାଳିଆ ଯୋଜନା ସବୁ ଦେଇ ଆମକୁ ସୁରକ୍ଷିତ କରିପାରୁଛେ ପିଲାମାନଙ୍କୁ ଆମେ ଓଡ଼ିଶା ପାଠ ପଢ଼ାଇ ଆମକୁ ସବୁ ସାହାଯ୍ୟତା ମିଳିବାରୁ ପିଲାମାନଙ୍କୁ ଆମେ ସୁରକ୍ଷିତ କରି ପାଠ ପଢ଼ାଇ ରଖି ପାରୁଛୁ ବାପା ମା' ବୃଦ୍ଧ ମହିଳାମାନଙ୍କୁ ପଇସା ଦେବା ଯୋଗୁଁ କାଳିଆ ଯୋଜନା ମିଳୁଛି ପକ୍କା ଘର ମିଳୁଛି ମେଡ଼ିକାଲ୍ ପାଖରେ ବି ଥିବାରୁ ମେଡ଼ିକାଲ୍ କାର୍ଡ଼ ତରଫରୁ ଆମକୁ ମାଗଣା ଚିକିତ୍ସା ହେବା ଯୋଗୁଁ ଆମେ ସବୁ ଗାଁଗଣ୍ଡାରେ ରହି ସବୁ ଚଳିପାରୁଛୁ ପିଲାମାନଙ୍କୁ ସ୍କୁଲ୍ ତରଫରୁ ସବୁ ମାଗଣା ମିଳିବା ଯୋଗୁଁ ସାଇକେଲ୍ ମିଳିଲା ବହି ମିଳିଲା ଖାତା ମିଳିଲା ସବୁ ଯୋଗୁଁ ମିଳିବା ଯୋଗୁଁ ଆମେ ସବୁ ସରକାର ତରଫରୁ ପିଲାମାନଙ୍କୁ ସବୁ ସାହାଯ୍ୟତା ମିଳିଲା ବିଜୁ ପକ୍କା ବି ଘର ମିଳିଲା ଉଜ୍ଜ୍ଵଲା ଗ୍ୟାସ୍ ବି ମିଳିଲା କାଳିଆ ଯୋଜନା ପଇସା ବି ମିଳିଲା ପ୍ରତ୍ୟେକ ବର୍ଷରେ ପଇସା ମିଳିବାରୁ ଆମେ ସବୁ ରାଜ୍ୟରେ ସବୁ ଚଳିପାରୁଛୁ ସରକାର ସବୁ ସାହାଯ୍ୟ କରିବାରୁ ଆମକୁ ବହୁତ ଗର୍ବ ସବୁ ମିଳିବା ଟଙ୍କା ସାହାଯ୍ୟରେ ସବୁ ଏମିତିକି ଗର୍ବ ଲାଗୁଛି ଓ ରାସନ କାର୍ଡ଼ ବି ରାସନ କ ଚାଉଳ ମିଳିଲା ଓ ଗହମ ମିଳିଲା ଓ ସବୁ ରାସନ କାର୍ଡ଼ରେ ସବୁ ମିଳିବା ଯୋଗୁଁ ଆମକୁ ବହୁତ ଗର୍ବିତ କରୁଛୁ ଆମେ କାଳିଆ ଯୋଜନା ବି ସବୁ ମିଳିବା ଯୋଗୁଁ ପ୍ରତ୍ୟେକ ବର୍ଷ ଆମତ ବି ଗର୍ବିତ ଲାଗୁଛୁ ଆମ ଓଡ଼ିଶା ସରକାର ସବୁ ଦେବା ଯୋଗୁଁ ଆମକୁ ସବୁ ସାହାଯ୍ୟତା ମିଳୁଛି ଆମ ଓଡ଼ିଶା ସବୁ ସାହାଯ୍ୟ କରିବାରୁ ଆମକୁ ସବୁ ଗର୍ବ ଲାଗୁଛି ଆମ ସରକାର ସବୁ ଚାଉଳ ଗହମ ମାଣ୍ଡିଆ ସବୁ ଦେବା ଯୋଗୁଁ ଆମକୁ ସବୁ ଭଲ ଲାଗୁଛି ଆମ ସବୁ ଚଳିବାରେ ରାଜ୍ୟରେ ସବୁ ଘର ଦ୍ୱାର କରି ଆମେ ରହିପାରୁଛୁ କାଳିଆ ଯୋଜନା ବି ମିଳି ଥାଉଛି ଘର ବି ମିଳିଲା ସବୁ ଓଡ଼ିଶାରେ ଆମେ ସବୁ ଚିକିତ୍ସା ଘର ରହି ପାଖରେ ସବୁ ସାହାଯ୍ୟତା ମିଳିଥାଉଛି ଆମ ସବୁ ଗର୍ବ କରିପାରୁଛୁ ଆମେ ଗରିବ ଲୋକ ସବୁ ସାହାଯ୍ୟ ସରକାର ତରଫରୁ ସାହାଯ୍ୟ ମିଳିବା ଯୋଗୁଁ ଆମେ ଘର ଦ୍ୱାରା କରି ପିଲାମାନଙ୍କୁ ପାଠ ପଢ଼ାଇ ରଖିବାକୁ ସବୁ ସାହାଯ୍ୟ ମିଳୁଛି ମେଡ଼ିକାଲ୍ ମାଧ୍ୟମରେ ବି ସବୁ ସୁରକ୍ଷିତ ମିଳିଥାଉଛି ମାଗଣା ଚିକିତ୍ସା ବି ହୋଇଥାଉଛି ଆମେ ପିଲାରୁ ବଡ଼ ଯାଏଁ ସବୁ ମେଡ଼ିକାଲ୍ରେ ସବୁ ସୁବିଧା ଦେଖିପାରୁଛୁ ଆମେ ସବୁ ସୁରକ୍ଷିତ ହୋଇପାରୁଛୁ କାଳିଆ ଯୋଜନା ମିଳିବାରୁ ଆମକୁ ସବୁ ସବୁ ମାଗଣା ଚାଉଳ ସବୁ ମିଳିବାରୁ କାଳିଆ ରାସନ କାର୍ଡ଼ରେ ସବୁ ଆମକୁ ଭଲ ଲାଗୁଛି ନ ଭିନ୍ନ ସବୁ ମାଗଣା ଚିକିତ୍ସା ଦେଖାଇ ସବୁ ଡକ୍ଟର୍ ଖୋଲି ସବୁ କରି ଆମକୁ ସୁରକ୍ଷିତ ମିଳୁଛି ଆମେ ସବୁ କାଳିଆ ଯୋଜନା ପାଇଁ ସବୁ ସୁରକ୍ଷିତ ହେଉଛୁ ଆମେ କାଳିଆ ଯୋଜନା ପାଇଁ ସବୁ ବଞ୍ଚିତ ହେଉଛୁ ସବୁ ପିଲାମାନଙ୍କ ପାଖରେ ସୁରକ୍ଷିତ ସାହାଯ୍ୟରେ ସବୁ ମାଷ୍ଟର୍ ଘର ଦ୍ୱାର ସରକାର ଦେବାରୁ ଓ ସବୁ ସାଇକେଲ୍ ମାଗଣା ମିଳିବାରୁ ସାଇକେଲ୍ ଡ୍ରେସ୍ ମିଳିବାରୁ ମାଗଣା ଡ୍ରେସ୍ ମିଳୁଛି ମାଗଣା ଖାଇବା ମିଳୁଛି ମାଗଣା ଅଣ୍ଡା ମିଳୁଛି ସବୁ ମିଳିବାରୁ ଆମକୁ ସବୁ ସୁରକ୍ଷିତ ଲାଗୁଛି ଆମେ ସବୁ ସାହାଯ୍ୟ ତରଫରୁ ସରକାର ସାହାଯ୍ୟ କରିବା ତରଫରୁ ଆମକୁ ସବୁ ଗର୍ବିତ ଲାଗୁଛି ଆମେ ସବୁ ବିଜୁ ପକ୍କା ଘର ମିଳିବାରୁ ଆମକୁ ସବୁ ଗର୍ବ ଲାଗୁଛି